ଓଡ଼ିଶାରେ ଅଭ୍ୟାସ କରାଯାଉଥିବା ମୁଖ୍ୟ ଧର୍ମଗୁଡ଼ିକ ମଧ୍ୟରୁ କିଛି ଗୁଡ଼େ ହେଉଛି ଯେମିତିକି ଆମର ହିନ୍ଦୁ ଧର୍ମ ହେଉ ଇସଲାମ ଧର୍ମ ଖ୍ରୀଷ୍ଟିଆନ ଧର୍ମ ସରନା ଧର୍ମ ବୌଦ୍ଧ ଧର୍ମ ଜୈନ ଧର୍ମ ଅନ୍ୟାନ୍ୟ ଧର୍ମ ଇତ୍ୟାଦି ରହିଛି କିନ୍ତୁ ଆମର ହିନ୍ଦୁ ଧର୍ମରେ ଜଗନ୍ନାଥ ସମ୍ପ୍ରଦାୟ ଲୋକମାନେ ଯେଉଁମାନେ ଜଗନ୍ନାଥ ବହୁତ ଭଲ ଭାବରେ ପୂଜା କରନ୍ତି ତାଙ୍କ ଯାହା ବି ଦୁଃଖ ଶୋକ ତାଙ୍କୁ ସେ ଜଣାନ୍ତି ଆଉ ଜଗନ୍ନାଥଙ୍କୁ ବହୁତ ବିଶ୍ୱାସ କରନ୍ତି ତ ଆମ ଓଡ଼ିଆ ସଂସ୍କୃତିରେ ଏଇଟା ଗୋଟେ ବହୁତ ବଡ଼ ଜିନିଷ ଯେଉଁଟାକି ଆମେ ପୂଜା କରୁଛେ ଆଉ ଭକ୍ତି କରୁଛେ ସେମିତି ସବୁ ଧର୍ମରେ ମଧ୍ୟ ଅଛି ଯେମିତିକି ଆମର ଇସଲାମ ଧର୍ମ ତାଙ୍କ ଆଲ୍ଲାଙ୍କୁ ଡ଼ାକନ୍ତି ଖ୍ରୀଷ୍ଟିଆନ ଧର୍ମାଲମ୍ବୀ ସେମାନେ ତାଙ୍କର ଯିଶୁ ବାବାଙ୍କୁ ଡ଼ାକନ୍ତି ବାଇବେଲ ପଢ଼ନ୍ତି ଏମିତି ସରଣ ଧର୍ମ ମଧ୍ୟ ବୌଦ୍ଧ ଧର୍ମ ଲୋକମାନେ ବୁଦ୍ଧଦେବଙ୍କୁ ପୂଜାର୍ଚ୍ଚନା କରନ୍ତି ଜୈନ ଧର୍ମ ଏଭଳି ବହୁତ ଧର୍ମବଲମ୍ବୀ ଅଛନ୍ତି ଯେଉଁମାନେ ତାଙ୍କ ନିଜ ନିଜ ଧର୍ମର ଦେବତାମାନଙ୍କୁ ପୂଜା କରନ୍ତି ତ ଏଇଭଳି ଭାବରେ ସମସ୍ତେ ନିଜ ନିଜ ଭଗବାନଙ୍କୁ ବିଶ୍ୱାସ କରନ୍ତି ଆଉ ସବୁଦିନ ତାଙ୍କୁ ନିଜର ଦୁଃଖ ସୁଖ ଜଣାନ୍ତି ତ ଆମ ଓଡ଼ିଆ ସଂସ୍କୃତିରେ ଏଇଟା ଗୋଟେ ବଡ଼ ଜିନିଷ ଆଉ ସମସ୍ତେ ନିଜ ନିଜ ସଂସ୍କୃତିକୁ ସମ୍ମାନ କରନ୍ତି ଆଉ ପରମ୍ପରାରେ ବିଶ୍ଵାସ ରଖନ୍ତି ତ ଏଭଳି ମଧ୍ୟ ସମ ସମସ୍ତଙ୍କ ନିଜ ନିଜ ଧର୍ମ ଅଛି ଆଉ ନିଜ ନିଜର ମଧ୍ୟ ନିଜ ସଂସ୍କୃତିକୁ ବଞ୍ଚିବା ପାଇଁ କିଛି କର୍ତ୍ତବ୍ୟ ମଧ୍ୟ ରହିଛି ସେଭଳି ଓଡ଼ିଶାରେ ସବୁ ଧର୍ମ ଭିତରେ ହିନ୍ଦୁ ଧର୍ମକୁ ସେମାନେ ବହୁତ ଗୁରୁତ୍ୱ ଦିଅନ୍ତି ତା ସହିତ ବହୁତ ଧର୍ମ ଯେମିତି ଇସଲାମ ଖ୍ରୀଷ୍ଟିଆନ ଧର୍ମ ବୌଦ୍ଧ ଧର୍ମ ସମସ୍ତେ ଏକମତ ହେଇକି ସମସ୍ତେ ସମସ୍ତଙ୍କ ଦେବତାଙ୍କୁ ସମସ୍ତଙ୍କ ଭଗବାନଙ୍କୁ ସମାନ ଭାବରେ ବିଶ୍ୱାସ କରନ୍ତି ଆଉ ସମ୍ମାନ କରନ୍ତି ତ ଏଇଟା ହଉଚି ଆମର ଓଡ଼ିଶା ସଂସ୍କୃତି ଗୋଟେ ବହୁତ ବଡ଼ ପରମ୍ପରା ଆଉ ସାଂସ୍କୃତିକ ଅଭ୍ୟାସ ସମସ୍ତ ଧର୍ମକୁ ସମସ୍ତେ ସମ୍ମାନ ସମ୍ମାନ କରନ୍ତି ଆଉ ବିଶ୍ଵାସ କରନ୍ତି